ପି ଟି ଉଷା ହେଉଛନ୍ତି ଭାରତର ଜଣେ ସୁନାମ ଯୋଗ୍ୟା ମହିଳା ଯିଏକି ଯିଏକି ବ୍ରୋଞ୍ଜ୍ ପଦକ ପାଇଛନ୍ତି ଦୌଡ଼ରେ ଆମ ଅଲମ୍ପିକ୍ କ୍ରୀଡ଼ାରେ ଦୌଡ଼ରେ ବ୍ରୋଞ୍ଜ୍ ପଦକ ପାଇଛନ୍ତି ମୁଁ ତାଙ୍କଠୁ ତାଙ୍କ ଭଳି ଜଣେ ଭଲ ଭଲ ଦୌଡ଼ିବା ପାଇଁ ଚେଷ୍ଟା କରିବି ଏବଂ ତାଙ୍କ ଭଳି ଜଣେ ଭଲ ଦୌଡ଼ିକା ହେବାକୁ ଚାହିଁବି ସେ ଜଣେ ବହୁତ ଦ୍ରୁତ ଦୌଡ଼ନ୍ତି ତାଙ୍କର ତାଙ୍କର ଆଚାର ବ୍ୟବହାର ମଧ୍ୟ ବହୁତ ଭଲ ସେ ବହୁତ କମ୍ ସମୟରେ ବହୁତ ଅଧିକ ଦୂର ଦୌଡ଼ିପାରନ୍ତି